କୃଷି ବ୍ୟବହୃତ ହେଉଥିବା ଉପକରଣ ମଧ୍ୟରୁ ଟ୍ରାକ୍ଟର ଗୋଟିଏ ସେ ଆମମାନଙ୍କୁ କୃଷି କାମରେ ସାହାଯ୍ୟ କରେ ଧାନ ବୁଣିବା ମୁଗ ବୁଣିବା କାଦୁଅ କରିବା ପ୍ରତ୍ୟେକ କାମରେ ଟ୍ରାକ୍ଟର ଆମକୁ ସାହାଯ୍ୟ କରିଥାଏ ସାଧାରଣତଃ ଛୋଟ ଉପକରଣ ଗୋଟିଏ ଦାଆ ଖଣ୍ଡେ ହେଲେ ସେଇ ଦାଆ ସାହାଯ୍ୟରେ ଆମେ ଧାନ କାଟୁ ଧାନ ଖୁଣ୍ଟୁ ଏବଂ ବିଲରୁ ଘାସ ପତ୍ର ବି ମଧ୍ୟ କାଟିବାରେ ଆମକୁ ସହାୟତା ହୋଇଥାଏ ଆଉ ମଧ୍ୟ ପାୱାରଟିଲର ଅଛି ଯାହାକି କୃଷି କାର୍ଯ୍ୟରେ ଆମକୁ ସାହାଯ୍ୟ କରିଥାଏ